ନିଜର୍ ଜୀବନ୍ରେ ବହୁତ୍ କିଛି ଦୁଖ୍ ସୁଖ୍ ଆଏସି ପରିସ୍ଥିତିଥି ସବୁ କିଛି ଶିଖିହେସି ବାକି ଏନ୍ତା ଏନ୍ତା ଗୁଟେ ଗୁଟେ ବଡ଼୍ ପରିସ୍ଥିତି ଆସ୍ସି ଯେ ସେଟାକି ନେଇ ଇ ଲୋକ୍କୁ ଗୋଟେ ଶିକ୍ଷା ହିସାବେ ସେଟା ଶିକ୍ଷା ମିଲ୍ସି ସେନୁ କିଛି ଆମେ ଶିଖିପାର୍ସୁଁ ଯେ ଇଟା ଏନ୍ତା କଲେ ସେନ୍ତା ହେବା ଆଜି ଇ ଭୁଲ୍ କଲି ଯେ ଆଜି ସେ ଶିକ୍ଷା ସେ ଜିନିଷ୍ଟା ଭଲ୍ ହେଲା ଆର୍ ନିଜର୍ କେତେବେଲେ କେନ୍ ଗୁଟେ ଜିନିଷ୍ ଭୁଲ୍ ହେଲା ବେଲେ ସେଠୁ କିଛି ଆଗେ ଚାର୍ଟା କଥା ଶିଖିହେସି ଯେ ଆଜି ଇ ଭୁଲ୍ ହେଲା କାଲ୍କେ ଭୁଲ୍ର ଅପେକ୍ଷା ଆର୍ କିଛି ଭଲ୍ କାମ୍ କର୍ମା ବେଲେ ନିଜର୍ ପରିସ୍ଥିତି ଆର୍ ନିଜର ଦିନ୍ ପରିସ୍ଥିତିଥି ହିଁ ସବୁକିଛି ଶିକ୍ଷା ମିଲ୍ସି ଟାଇମ୍ ଟେବୁଲ୍ ଗଢ଼ି ଚାଲୁଥିଲା ଶିକ୍ଷା ବହୁତ ଶିଖବାର୍ ବୟସ୍ ସାଙ୍ଗେ ସାଙ୍ଗେ ବହୁତ୍ ଶିକ୍ଷା ବି ମିଲ୍ସି ଆଉ ବଡ଼୍ ବଡ଼୍ ଲୁକର୍ନ ସାଙ୍ଗ୍ ସର୍ସା ହେଲାବେଲେ ତାଙ୍କର୍ନ କଥାବାର୍ତ୍ତା ହେଲାବେଲ୍କେ ବି ବହୁତ୍ କିଛି ଶିକ୍ଷା ମିଲ୍ସି ଆମେ ଯେନ୍ଟା ନେ ଜାନିଥିମା ତାଙ୍କର୍ନୁ ପଚ୍ରେଇ ଉଚ୍ରେଇ କରି ବି ବହୁତ୍ କିଛି ଶିଖିହେସି ଯେନ୍ଟାକି ଆମେ କେନଆଡ଼େ ଯାଉଥୁମା ସେନୁ ଗୁଟେ ଦୁଇ ପଦ୍ କଥାବାର୍ତ୍ତା ଲାଗୁଥିବେ ସେନୁ ଆମେ ସେଟା ଶୁନିକରି ବି ଆଉ କିଛି ଭଲ୍ ଶିକ୍ଷା ପାଇପାର୍ମା ଏନ୍ତା ଏନ୍ତା ଲୋକଙ୍କର ପାଞ୍ଚ୍ ଲୋକର୍ ସାଙ୍ଗେ ମିଶ୍ଲେ ବି ଭଲ୍ ଶିକ୍ଷା ମିଲ୍ସି ସେନୁ କିଛି ଶିଖିହେସି ଆଉ ନିଜର ଛୁଆକେ ବି ଶିକ୍ଷା ଦେଇହେସି ନିଜର୍ ପରିବାର୍କେ ବି ସେ ହିସାବ୍ରେ ଶିକ୍ଷା ଦେଇହେସି